ଆମ ଘର ପାଖରେ ଗୋଟେ ବଗିଚା ଅଛି ସେଇ ବଗିଚାରେ ମୁଁ ଆମର ଏଇ ଫଳ ଫୁଲରେ ଭଲ ମନ୍ଦ ଗଛ ପତ୍ର ସବୁ ଲଗା ହେଇଛି ତାକୁ ସେ ଫୁଲ ଗଛ ବି ଲଗା ହେଇଛି ତା ଗଛ ମୂଳରେ ପାଣି ସାର ଖତ ମସଲା ସାରଫାର ଦେଇକି ଏହିଭଳି ମୁଁ ଦିନରେ ଦି ଟାଇମ୍ ସନ୍ଧ୍ୟା ବେଳେ ଘଣ୍ଟେ ସକାଳେ ଘଣ୍ଟେ ମୁଁ ସେଇ ଯୋଉ ବଗିଚାରେ କାମ କରେ ଯୋଉ ଫୁଲ ଗଛରେ ଯୋଉ ଫୁଲ ଫୁଟିଲା ନା ବାସିମାସି ଫୁଲ ସବୁ ଛିଡ଼େଇ ପକେଇ ଦିଏ ଭଲ ଫୁଲ ଆମଦାନୀ କରିକି ଠାକୁରଙ୍କ ପାଖରେ କିଛି ଦିଏ ଘରେ ପୂଜା କରେ ଆଉ ଏଇ ଟାଇମରେ ଫଳ ଯୋଉ ବାହାରେ ସେହି ଫଳ ଆମେ ଯାହା କିଛି ବାହାରିଲା ତା ପଛରେ ଲାଗିକି ତାକୁ ବଜାରରେ ବିକ୍ରି କରୁ ଆମେ ତାକୁ ଘରେ ବି କିଛି ମାନେ ଖାଉ କରୁ ଏଇଭଳିଆ କରୁ